ଆଜ୍ଞା ସାର୍ କୁହନ୍ତୁ ଆଚ୍ଛା କଣ କେଉଁଠି ମାନେ କଣ କାମ ଆସିଛି

ଆଚ୍ଛା ତା ହେଲେ ଭଲ କାମଟା ତା ହେଲେ ଗାଁର ଲୋକମାନେ ତ ଆରାମରେ ଯେଉଁ ବାହାରକୁ ଯାଉଛନ୍ତି ମଳତ୍ୟାଗ କରିବାପାଇଁ ସେମାନେ ତ ସେମାନେ ଲାଟିନ ଯେ ମାନେ ପାଇଖାନା ହୋଇଗଲା ଆମ ଗାଁରେ ତା ହେଲେ ତ ଆପଣମାନେ ଗାଁର ଲୋକମାନେ ପୁରା ଆରାମରେ ଘର ପାଖରେ ରହିକି ସେମାନଙ୍କର ମଳତ୍ୟାଗ କରିପାରିବେ ଆଉ ଆମର ପରିବେଶ ଦୂଷିତ ହେବନି ଆଚ୍ଛା ଆପଣଙ୍କର ସାର୍ ଏହିଟା କୁହନ୍ତୁ ଯେ ଏହିଟା କଣ ଫ୍ରିରେ ହେବକି ଆଚ୍ଛା ସାର୍ ଗୋଟିଏ କହୁନାହାନ୍ତି ଯେଉଁ ତିରିଶ ଘରକୁ ଯେଉଁଟା ଫ୍ରିରେ ମିଳିବ ସେହିଟା କେଉଁ ମାନେ କାଟାଗୋରିର ଲୋକଙ୍କୁ ମିଳିବ ହେଉ ଠିକ ଅଛି ଆଉ ଯେଉଁମାନଙ୍କର ଯେଉଁ ପଇସା ଲାଗିବ କେଉଁ ମାନଙ୍କର ଯେଉଁମାନେ ହୋଇ ପାରିବ ଆଚ୍ଛା ତା ହେଲେ ମାନେ ଯଦି ଦଶ ହଜାର ଟଙ୍କା ଖର୍ଚ୍ଚ ହେବ ତା ହେଲେ ତାଙ୍କର ଅଢ଼େଇ ହଜାର ଟଙ୍କା ଲାଗିବ ଆଉ ସାଢ଼େ ସାତ ହଜାର ଟଙ୍କା ତାଙ୍କର ମାନେ ପଇସା ଲାଗିବନି ଠିକ ଅଛି ମୁଁ ଦେଖିଆ ମୁଁ ଏଟା ଗାଁରେ ଯାଏ ଗାଁରେ ଯେଉଁ ୱାର୍ଡ଼ ମେମ୍ବର ଅଛନ୍ତି ତାଙ୍କ ସହିତ ମୁଁ କଥା ହେବି କଥା ହୋଇକି ସେ କେଉଁମାନେ ମାନେ କଣ ହଁ ମୁଁ ସେହିଟା ହଁ ମୁଁ ସେହିଟା ଯାଇକି ଗାଁରେ ମୁଁ ୱାର୍ଡ଼ ମେମ୍ବରଙ୍କ ସହିତ କଥା ହୋଇକି ଆମର କେଉଁ ଲୋକମାନେ କେଉଁ କାଟାଗୋରିର କିଏ ଯାଉଛନ୍ତି ସେହିଟା ତାଙ୍କଠୁ ମୁଁ ଗୋଟିଏ ଲିଷ୍ଟ ନେଇଆସିବି ଲିଷ୍ଟ ଆଣିକି ମୁଁ ସେ ତା ପରେ ଗାଁର କିଛି ମୁଖ୍ୟ ମୁଖ୍ୟ ଲୋକଙ୍କୁ ନେଇକି ବସାଇକି ଗୋଟିଏ ମିଟିଂ କରିଦେବି ମିଟିଂ କରିସାରିଲା ପରେ ତା ପରେ ଗୋଟିଏ ଦିନ ଆପଣଙ୍କୁ ଡାକିବି ଆପଣ ଯଦି ତାଙ୍କ ସହିତ ଡିସକସନ୍ କରିଦେବେ ଡିସକସନ୍ କରିଦେଇ ସାରିଲା ପରେ ସୁବିଧା ହେବ ଆମେ କାମ କରିବା ପାଇଁ ଆଉ ଆଉ ସାର୍ ଆଉ କିଛି କାମ ଅଛି କି ଗାଁରେ ମାନେ ନୁଆ

ଆଜ୍ଞା ଆଜ୍ଞା ସେହି କାମଟା ହେଲେ ବଢ଼ିଆ ହେବ କାହିଁକିନା ଗାଁରେ ଯେଉଁ ଆମର ଯେଉଁ ଲୋକର ସବୁ ଅଳିଆ ଆବୁରା ସବୁ ଏଣେତେଣେ ପକାଉଛନ୍ତି ପକାଇଲା ବେଳକୁ ଯେଉଁ ମାନେ ଯେଉଁ ପାଣିଟା ଯେଉଁ ଆମର ଗାଁ ପାଣିଟା ବାହାରକୁ ନିଷ୍କାସନ ହୋଇ ପାରୁନି

ଆଚ୍ଛା ସାର୍ କଣ ଏହିଟା ଗାଁ ଲୋକଙ୍କୁ କିଛି ପଇସା ପତ୍ର ଦେବାକୁ ପଡ଼ିବ ନା ନା ହେଉଛି ଆଚ୍ଛା ଆଉ ଆଉ କିଛି ସାର୍ ଚାଷ ବାସ ଉପରେ କିଛି ଅଛି କି ସେମିତି ସାର୍ ଏମିତି ଗୋଟିଏ ସାର୍ ଧାନ ଦେଖୁନାହାନ୍ତି ଯେଉଁଟାକି ଭଲ ଅମଳ ହୋଇପାରିବ ଏହି ଗାଁରେ ସମସ୍ତେ ସେହି ସ୍ଵର୍ଣ୍ଣ ଲଗାଉଛନ୍ତି ଯେ ସ୍ଵର୍ଣ୍ଣରୁ ଇନକମ୍ ହେଉଛି କିନ୍ତୁ ତା ଚାହିଦା ଭଲ ନାହିଁ ଆଉ ଏମିତି ଗୋଟିଏ ଧାନ ଦେଖୁନାହାନ୍ତି ଯେଉଁଟାକି ଚାହିଦା ବି ମାନେ ଭଲ ହେବ ନାହିଁ

ଆଚ୍ଛା ଆଚ୍ଛା ଆଉ ତା ହେଲେ ଠିକ ଅଛି ମୁଁ ଦେଖେ ୟାପରେ ଗୋଟିଏ ଗୋଟିଏ ଭଲ ପଦକ୍ଷେପ ନେବା ଦେଖିବା ମୁଁ ଚାଷୀଙ୍କ ସହିତ କଥା ହେଉଛି ଆଉ ଠିକ ଅଛି ଠିକ ଅଛି ସାର୍ ଆପଣ ଏମିତି କରନ୍ତୁ ମୁଁ ଗାଁରେ ସେ ସମସ୍ତଙ୍କ ସହିତ କଥା ହୋଇକି ଆପଣଙ୍କୁ ଜଣାଇବି ଆଉ ଯେଉଁଦିନ ଜଣାଇବି ତା ପରେ ଆପଣ ଆସିବେ ଠିକ ଅଛି ସାର୍